ହଁ ହଁ ମୁଁ କହିଲି ଆଉ କେମିତି ଭଲ ଅଛନ୍ତି ହଉ ତ ଓଡ଼ିଶାରେ ବର୍ତ୍ତମାନ ଯେଉଁ ଆଠ ଘଣ୍ଟା ଡ୍ୟୁଟି କଲେ ସାତ ଆଠ ହଜାର ଦଶ ହଜାର ବାର ହଜାର ଏଇଭଳିଆ ସବୁ କାର୍ଯ୍ୟ ଦଉଛନ୍ତି ସାଲାରୀ ଦରମା ତ ଆ ମୁଁ ଚାହୁଁଛି ଆମେ ପଳାଇବା ସୁରଟ ପଳାଇବା କି ନହେଲେ ହେଉଛି କଲିକତା କି ଚେନ୍ନାଇ ଏମାନଙ୍କରେ ପାଞ୍ଚ ଘଣ୍ଟା ଛଅ ଘଣ୍ଟା କାମ କଲେ ମଧ୍ୟ କୋଡ଼ିଏ ହଜାର ବାଇଶି ହଜାର ଟଙ୍କା ଦରମା ମିଳିଯାଉଛି ଏବଂ ଖାଦ୍ୟ ପାନୀୟ ସବୁ ବି ମିଳୁଛି ତେଣୁ ଓଡ଼ିଶାରେ ବହୁତ ବେକାର ସମସ୍ୟା ତେଣୁ କରି ଆମକୁ ଯିବାକୁ ହେଲେ ସାତଶହ ପଚାଶ ଟଙ୍କା ଲେଖାଏଁ ଦରକାର ଟ୍ରେନ୍ ଟିକେଟ୍ ତା ବାଦେ ଦୁଇ ଦିନ ତିନି ଦିନ ସେଠି ପହଞ୍ଚିବାକୁ ପଡ଼ିବ ଆଉ ସେଠି ଆମେ ବିଭିନ୍ନ ପ୍ରକାର କାମ ଆମକୁ ବହୁତ ସଅଁଳ କାମ ମାନେ ଘରେ ବସିକି ଆମେ ବି ରୋଜଗାର କରିପା କଲା ଭଳିଆ ସେଠି ହେଉଛି ଏ ସି ତଳେ ବସି କମ୍ପାନୀ ମାଧ୍ୟମରେ ବିଭିନ୍ନ ସ୍ୟୁକିରୀଟି ହଉ କିମ୍ବା ହେଉଛି କୌଣସି କମ୍ପାନୀର ନଟ ବୋଲ୍ଟ କମ୍ପାନୀ ହଉ ଜୋତା କାରାରଖାନା ହେଉ ବହୁତ କମ୍ ପଇସାରେ ବହୁତ କମ୍ ସମୟ ମଧ୍ୟରେ ଆମେ ବହୁତ ପଇସା ରୋଜଗାର କରିପାରିବା ତେଣୁ ମୁଁ ଚାହୁଁଛି ଆମେ ଯିବା ଆଉ ଏଇଠୁ ଆଜ୍ଞା ଟିକେଟ୍ କଲେ ସେତେବେଲେ ଆପଣ ଯିବାକୁ ତ ଇଛୁକ ସାତଶହ ପଚାଶ ଟଙ୍କା ପଡ଼ିବ ଟିକେଟ୍ ମାତ୍ର ଆଉ ଯାହା ତ ଘରୁ ରୋଷେଇ କରିିକି ନେଇଥିବା ପିଠା ପିଠା କି ଆପଣ ପାଇଁ ଇଚ୍ଛୁକ ହଉ ଠିକ୍ ଅଛି ତା'ହେଲେ ଆପଣ କାଲି ବାହାରିବି ହଉ ଆପଣ ତ ଶୀତ ବସ୍ତ୍ର ସେ ଯେଉଁ କମଳ ଫମଳ ଯାହା ଅଛି ତାକୁ ଧରିକି ଚାଲିବେ ଆଉ ଆପଣ ଯା ଆମେ ଛଅ ଜଣ ଆମେ ଛଅ ଜଣ ଯିବା ଛଅ ଜଣ ଯିବା ଆପଣଙ୍କ ସାର୍ଟିଫିକେଟ୍ ସବୁ ଥିବ ଟାଇମ୍ ଆମର ନଅଟା ପନ୍ଦରରେ ଟ୍ରେନ୍ ଅଛି ଯାଜପୁରରୁ ଠିକ୍ ଅଛି ମୁଁ କହିଲି ଆପଣ ବାହାରିବେ ଆଉ